ମୋ' ସ୍କୁଲ୍ ଜୀବନ ଆରମ୍ଭ ହୋଇଥିଲା ପ୍ରଥମ ଶ୍ରେଣୀରୁ ମୁଁ ପ୍ରଥମ ଶ୍ରେଣୀ ପଢ଼ିଥିଲି ଆମ ଗାଁ ଖଙ୍କିରା ପ୍ରାଥମିକ ବିଦ୍ୟାଳୟରେ ସେଠୁ ପ୍ରଥମଠୁ ମୁଁ ପଞ୍ଚମ ଯାଏ ପାଠ ପଢ଼ିଥିଲି ପଢ଼ିବା ଭିତରେ ଆମ ସ୍କୁଲ୍ରେ ବହୁତ ପ୍ରକାର ଶିକ୍ଷକ ଆମର ଥିଲେ ପ୍ରିୟ ଶିକ୍ଷକ କହିବାକୁ ଗଲେ ଆମର ହର ପ୍ରସାଦ ସେଠୀ ଥିଲେ ଯିଏକି ଯାହା ଘର ଆମ ଗ୍ରାମ ପାଖରେ ଥିବା କରଡ଼ାବଣି ଗାଁରେ ସେ ବହୁତ ଗଣିତ ବହୁତ ଭଲ ପଢ଼ାନ୍ତି ସେଥିପାଇଁ ଆମ ସେ ସମୟରେ ମାଡ଼ ବହୁତ ଥିଲା ଆମେ ତାଙ୍କୁ ଡରିକି ବିଭିନ୍ନ ପ୍ରକାର ଗଣିତ ଆସିବା ପୂର୍ବରୁ କରିଦେଉଥିଲୁ ତା'ପରେ ଆମ ଘର ପାଖରୁ ଥିଲେ ବଳରାମ ମହାଳିକ ଯିଏକି ଜଣେ ବହୁତ ଉନ୍ନତ ଶିକ୍ଷକ ଆମ ଅଞ୍ଚଳରେ ତାଙ୍କ ନାଁ ମଧ୍ୟ ଅଛି ସେମାନେ ମଧ୍ୟ ପାଠ ପଢ଼ାଉଥିଲେ ସେ ସ୍କୁଲ୍କୁ ଆମେ ବହୁତ ଡରୁ ସେ ସାର୍ଙ୍କୁ ଯାହାଦ୍ୱାରାକି ଆମେ ସବୁ ପାଠ କରିଦେଉ ତା'ପରେ ପଞ୍ଚମ ଶ୍ରେଣୀ ପାସ୍ କରିବା ପରେ ମୁଁ ଆମ ଗାଁରେ ଥିବା ଉଚ୍ଚ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ପ୍ରବେଶ କଲି ସେଠି ମଧ୍ୟ ଆମର ବହୁତ ବଢ଼ିଆ ଭଲ ଶିକ୍ଷକ ଥିଲେ ଭଲ ପାଠ ପଢ଼ା ହେଉଥିଲା ଦୁଇ ବର୍ଷ ସେଠି ପଢ଼ିସାରିଲା ପରେ ମୁଁ ତାପରେ ଆମ ଖଙ୍କିରା ଉଚ୍ଚ ବିଦ୍ୟାଳୟ ପ୍ରବେଶ କଲି ଅଷ୍ଟମ ଶ୍ରେଣୀରେ ସେଠି ମଧ୍ୟ ଆମେ ଧୀରେ ଧୀରେ ଇଂଲିଶ କହିବା ଶିଖିଲୁ ପାଠ ପଢ଼ିଲୁ ଗଣିତ କାମ ଗଣିତ ଶିଖିଲୁ ମାଡ଼ କିନ୍ତୁ ଆମର ସବୁଠୁ ଗୋଟିଏ ଭଲ ଜିନିଷ ଥିଲା ସେ ଟାଇମ୍ରେ ଯେ ଆମର ମାଡ଼ ମାଡ଼ ଥିଲା ଯାହାକୁ ଡରିକି ଆମେ ପାଠ ପଢ଼ୁଥିଲୁ ଶିକ୍ଷକମାନଙ୍କ ପ୍ରତି ଆମ ଭଲପାଇବା ଥିଲା ଡର ଥିଲା ଆମର ସହାନୁଭୂତି ଥିଲା ଯାହାଦ୍ଵାରାକି ଆମେ ଆଜି ଏ ଜୀବନରେ ସଫଳ ହୋଇପାରିଛୁ